ହଁ ମୁଁ ବର୍ଣ୍ଣନା କରିପାରିବି ଆମ ରୋଷେଇ ଘରେ ବିଭିନ୍ନ ପ୍ରକାର ପ୍ରକାରର ସାମଗ୍ରୀ ଅଛି ଯାହାଦ୍ୱାରାକି ଆମେ ଘରର ରୋଷେଇ କାର୍ଯ୍ୟ କରିଥାଉ ଯେପରିକି କଢ଼େଇ ପ୍ରେସର୍ କୁକର୍ ରାଇସ୍ କୁକର୍ ଏବଂ ମସଲା ଜାତୀୟ ଦ୍ରବ୍ୟ ରଖିବା ପାଇଁ ବିଭିନ୍ନ ପ୍ରକାରର ଡ଼ବା ଚାଉଲ ରଖିବା ପାଇଁ ଚାଉଲ ଡ୍ରମ୍ ଏବଂ ବାସନ କୁସନ ଆଦି ଆମ ଘରେ ବ୍ୟବହାର ହୋଇଥାଏ ରୋଷେଇ କାର୍ଯ୍ୟ କରିବା ପାଇଁ

ଯେପରିକି ଯେପରିକି କଡ଼େଇ ଆମେ ବିଭିନ୍ନ ବିଭିନ୍ନ ତରକାରୀ ଆଦି ବନେଇବା ପାଇଁ ବ୍ୟବହାର କରିଥାଉ ଏବଂ ପ୍ରେସର୍ କୁକର୍ ଆମେ ଭାତ ଆଦି ଭାତ ଡ଼ାଲି ଆଦି ସିଝେଇବା ପାଇଁ ବା ଭାତ ରୋଷେଇ କରିବା ପାଇଁ ମଧ୍ୟ ବ୍ୟବହାର କରିଥାଉ ରାଇସ୍ କୁକର୍ ଆମେ ରାଇସ୍ କୁକର୍ ଦ୍ୱାରା ବି ମଧ୍ୟ ଆମେ ଠିକ୍ ସେହି ସେ ସେମ୍ କାମ ଯେପରିକି ଭାତ ଭାତ ରାନ୍ଧିବା ବା ଡ଼ାଲି ସିଝେଇବା ବା ଅନ୍ୟାନ୍ୟ କିଛି ସିଝେଇବା ପାଇଁ ଆମେ ରାଇସ୍ କୁକର୍ର ବ୍ୟବହାର ମଧ୍ୟ କରିଥାଉ ଚଟୁ ଚଟୁ ଦ୍ଵାରା ଆମେ କଢ଼େଇରେ ଲାଗିଯାଇଥିବା ବା କଢ଼େଇ ଉପରେ ଆମେ ଯାହା ସବୁ ରୋଷେଇ କରିଥାଉ ତାହାକୁ ଘାଣ୍ଟିିବା ପାଇଁ ବ୍ୟବହାର କରିଥାଉ ମସଲାର ମସଲା ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଡ଼ବାର ବ୍ୟବହାର କରିଥାଉ ଏଗୁଡ଼ିକ ଆମ ଏଗୁଡ଼ିକ ଆମର ରୋଷେଇ କାର୍ଯ୍ୟରେ ବ୍ୟବହାର ହୋଇଥାଏ